ହଁ ମୁଁ ଖବର କାଗଜ ପଢ଼େ ଖବର କାଗଜ ଭିତରେ ମୋତେ ସମ୍ବାଦ ଖବର କାଗଜ ଭଲ ଲାଗେ କାହିଁକିନା ସେଥିରେ ଲୋକାଲ ଜନିଷ ଆଉ ଆମର ଦେଶ ବିଦେଶରୁ ନେଇ ପ୍ରତ୍ୟେକ ଜିନିଷ ସଠିକ୍ ଜନିଷଟି ମିଳେ ସଠିକ ଜନିଷଟା ଯାହା କିଛି ମିଳିଲା ଆଉ ସେଥିରୁ କିଛି ଆମକୁ ଶିଖିବାକୁ ପଡ଼େ ଆମର ଖାସ୍ କରିକି ଆମର ଯେଉଁ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର କିଛି ନା କିଛି ବିବରଣୀ ସେଥିରେ ଦେଖିବାକୁ ମିଳେ ଏବଂ ମୁଁ ନ୍ୟୁଜ୍ ଚ୍ୟାନେଲ୍ ମଧ୍ୟରେ ଓଟିଭିକୁ ବେସ୍ ଭଲପାଏ ଓଟିଭିରେ ମଧ୍ୟ ସଠିକ ବିବରଣୀ ଆଉ ଅନଲାଇନ୍ ତୁରନ୍ତ ଯେଉଁ ଜିନିଷଟି ଘଟେ ସବୁ ଜିନିଷ ତୁରନ୍ତ ମାନେ ସେ ଜଣାନ୍ତି ସେଥିପାଇଁ ସେ ଓ ଟି ଭି ଚ୍ୟାନେଲକୁ ମୁଁ ଧନ୍ୟବାଦ ଦେବାକୁ ଚାହେଁ